ଗୁଟେ ମାଟେ ଗର୍ଭର ହେଲା ଗର୍ଭ ଯେତେବେଲେ ରହେଲା ସେ ତାକେ ଚାର୍ ମାସ୍ ଗର୍ଭ ହେଲେ ସୁଜାଟେ ଦିଆଯିବା ତାର୍ ପରେ ତେଥରୁଁ ପାଞ୍ଚ୍ ମାସ୍ ହେଲାକି ସୁଜାଟେ ଦିଆଯିବା ତାର୍ ପରେ ତେଥରୁଁ ଚେକ୍ ଇନ୍ ହେଉଥିବା ମାସକେ ମାସ୍ ଅଙ୍ଗନବାଡ଼ି ଯାଇକରି ଓଜନ ହଉଥିବା ଚେକ୍ ଇନ୍ ହଉଥିବା ତେଥରୁଁ ନ ନଅ ମାସ୍ ହେଲା କି ଦଶ୍ ମାସ୍ ଯିଏ ଭି ଡେଲିଭରି ହଉ କି ନଅ ମାସେ ଯିଏ ଭି ଡେଲିଭରି ହେଉ ଆଜକେ ଆଗେର୍ କାଲେ ତ ଡେଲିଭରି ରହେଲେ ଘରେ ଡେଲିଭେରି ହଉ ହେଇ ପାରୁଥିଲେ ଇହାଦେ ଯେ ସାମାନ୍ୟ ଟିକେଥି ଭି ପେଟ୍ କଟା ଯାଉଛି ଡାକ୍ତରଖାନା ନ ବଇଲେ ଯେତେବେଲେ ଡାକ୍ତରଖାନା ନ ପେଟ୍ କାଟିକରି ଛୁଆକେ ବାହାର୍ କରେଇ ନେଉଛ ତାର୍ ପରେ ସେ ଛୁଆକେ ଯତ୍ନ ନେବାର୍ କାଣା ହଉଛେ ଛୁଆର୍ ଯତ୍ନ ବେସନ୍ ଆନିକରି ଆମେ ପୁଛିନେସୁଁ ସବୁ ଆଡ଼େ ଦିହେ କଚ୍ଚା କପଡ଼ା ଗୁଟେ ଭିଜେଇ ଭିଜେଇକରି ପୁଛିନେସୁଁ ଆର୍ ଛୁଆକେ ମିଶ୍ରି ପାନି ଟିକେ ପିଆସୁଁ ଘାଏ ତାର୍ ଘଣ୍ଟେର୍ ପରେ ମାଁର୍ କ୍ଷୀର୍ ଖୁଆସୁଁ ମାର୍ କ୍ଷୀର୍ ଖାଏବା ତେଥରୁଁ ଖାଏବା ଆର୍ ସେଥରୁଁ ସେତାକେ ଯତ୍ନ କରସୁଁ ତେଲ୍ ମଖାସୁଁ ଗୁଧାସୁଁ ତାହାକେ କେନ୍ତେଇ କରିଁ ମଶାରୀ ଟାନିକରି ରଖସୁଁ ଆଉ ଯିଏ ଧରିବା ଛୁଆକେ ଧରିବାର ଆଗରୁ ଆମେ ସାବୁନ୍ ଥି ହାତ୍ ଧୋଇଁସୁ ତାର୍ ପରେ ସେ ଛୁଆକେ ଆମେ ଧରସୁଁ ଆଉ ଛୁଆକେ ଯତ୍ନ ନେସୁଁ ମାଇର୍ ଯତ୍ନ ନେସୁଁ ମାଇର୍ କପଡ଼ା କାଚସୁଁ ଛୁଆର୍ କପଡ଼ା କାଚସୁଁ ସଫା କରି କରି ଫେର୍ ଛୁଆ ମୁତିନେଲେ ଖସରାମୁଁ ଝାଡ଼ା ବସିନେଲେ ଖସରାସୁଁ ଆଉ ଛୁଆକେ ପୂରା ଯତ୍ନ କରସୁଁ ଆଉ ମାଇକେ ଯତ୍ନ କରସୁଁ ଛୁଆକେ ଯତ୍ନ କରସୁଁ ଆଉ ମାଆକେ ଖାନା ଦିନେ ଦିଆ ନାଇଁଯାଏ ତାର୍ ଆରକର୍ ଦିନେ ମାଇକେ ଖାନା ଦିଆଯାଏସି ଆର୍ ତେଥରୁଁ ହେନ୍ତା କରି ଛୁଆକେ ଯତ୍ନ କରସୁଁ ଆଉ ଅଙ୍ଗନବାଡ଼ି ନେଇକରି ସୁଜା ଦେସୁଁ ଦେଢ଼୍ ମାସେ ମାସ୍କେ ଦୁଇ ମାସେ ଫେର୍ ତିନ୍ ମାସେ ଏନ୍ତା ସୁଜା ମାନେ ଦିଆଯାଏସି ଅଙ୍ଗନବାଡ଼ିକେ ମାସକେ ମାସ୍ ଓଜନ୍ କରସୁଁ ଆର୍ ଛୁଆର୍ ଯତ୍ନ ନେସୁଁ